ଆଗ ଡ୍ୟାନ୍ସ ବହୁତ ସୁନ୍ଦର ଥିଲେ ଏବେ ବି ବହୁତ ସୁନ୍ଦର ଅଛି ଆଗକୁ ଡ୍ୟାନ୍ସ କଥକ ସବୁ କିଛି ଥିଲେ ଏବେ ଏବେ ନୂଆ ବହୁତ କିଛି ଆସିଛି ଯେମିତିକି ହିପ୍ ହପ୍ ସବୁକିଛି ଏମିତି ଆସିଛି ବେଲି ଡ୍ୟାନ୍ସ ତ ଆଗ ଅଛି ଏବେ ବେଲି ଡ୍ୟାନ୍ସ ଆଉ ବେଶି ହେଇଯାଇଛି ଡ୍ୟାନ୍ସ ଏତେ ସୁନ୍ଦର ବେଲି ଡ୍ୟାନ୍ସ ହିପ୍ ହପ୍ ବି ଏତେ ସୁନ୍ଦର ଶିଖିବା ପାଇଁ ଗୋଟେ ଦୁଇ ତିନି ବର୍ଷ ଲାଗିଯାଏ ଏତେ ସୁନ୍ଦର ଏତେ କଠିନ ଡ୍ୟାନ୍ସ ଆଗକୁ ଟିକେ ସହଜ ଥିଲେ ଏବେ ବେଶୀ କଠିନ ହେଇଯାଇଛି ଡ୍ୟାନ୍ସ ମୋ ଡ୍ୟାନ୍ସ ତ ସବୁଠୁ ଭଲ ଲାଗେ ହିପ୍ ହପ୍ ବେଲି ଡ୍ୟାନ୍ସ କଥକ ସବୁ କିଛି ଭଲ ଅଛି ଏବେ ଟିକେ ହିପ୍ ହପ୍ ସବୁକିଛି ଚେଞ୍ଜ ହେଇଯାଇଛି କଥକ ବି କଥକ ଭିତରେ ବି ହିପ୍ ହପ୍ ଟିକେ ଟିକେ ଆସିଯାଇଛି ଆଉ ଭାରତନାଟ୍ୟୟମ ସେ ଦ୍ୱାରା ଟିକେ ଟିକେ ହିପ୍ ହପ୍ ବେଲି ଡ୍ୟାନ୍ସ ସବୁ କିଛି ଆସିଛି ଏତେ ସୁନ୍ଦର ଏବେ ଏତେ ସୁନ୍ଦର ଡ୍ୟାନ୍ସ ହେଇଯାଇଛି ହିପ୍ ହପ୍ ବେଲି ଡ୍ୟାନ୍ସ ଭାରତନାଟ୍ୟୟମ ଆଉ ବହୁତ କିଛି ଆଉ ବହୁତ କିଛି ଡ୍ୟାନ୍ସ ଅଛି ସେ ବହୁତ କିଛି ଚେଞ୍ଜ ହେଇଯାଇଛି ସେ ଡ୍ୟାନ୍ସ ଏତେ ସୁନ୍ଦର ଡ୍ୟାନ୍ସ ଶିଖିବା ପାଇଁ ଦୁଇ ତିନି ବର୍ଷ ଲାଗିଯିବ